ବାଇଶ ଅକ୍ଟୋବର ଉଣେଇଶହ ଅନେଶ୍ୱତ ଦୁଇ ଡିସେମ୍ବର ଉଣେଇଶହ ଅଠାନବେ ଷୋହଳ ଜୁଲାଇ ଦୁଇହଜାର ଏକୋଇଶ ଅଠେଇଶ ମେ ଦୁଇହଜାର ପନ୍ଦର ତିନି ଅକ୍ଟୋବର ଦୁଇହଜାର ବାଇଶ